ବୌଦ୍ଧ ଜିଲ୍ଲାରେ ଜଣାଶୁଣା କିଛି ସ୍ଥାନୀୟ କିମ୍ବଦନ୍ତୀ ହେଉଛି ଯାହା ବୌଦ୍ଧ ଜିଲ୍ଲାର ଇତିହାସ ଏବଂ ସାଂସ୍କୃତିକ ପରମ୍ପରା ବିଷୟରେ ପ୍ରକାଶ ପାଇଛି ଯେମିତି ହେଉଛନ୍ତି ଭାରତମାତା ମନ୍ଦିର ପଶ୍ଚି ବୌଦ୍ଧ ଜିଲ୍ଲାର ପଶ୍ଚିମ ଓଡ଼ିଶାରେ ଏକମାତ୍ର ଭାରତ ମାତା ମନ୍ଦିର ସେ ଉଣେଇଶହ ବୟାଳିଶ ମସିହାରେ ମନ୍ଦିରଟି ଏହି ଜିଲ୍ଲାରେ ସ୍ଵାଧୀନତା ସଂଗ୍ରାମୀମାନେ ନିର୍ମାଣ କରିଥିଲେ ଆଉ ବ୍ରିଟିଶ ସରକାର ସାଙ୍ଗେ ଯୁଦ୍ଧ କରିବାକୁ ବାହାରିଥିଲେ ଆଉ ଦୀର୍ଘ ପାଞ୍ଚବର୍ଷ ପରେ ଷଡ଼ଚାଳିଶ ମସିହାରେ ଅଗଷ୍ଟ ମାସ ପନ୍ଦର ତାରିଖ ଦିନ ଆମ ଦେଶ ସ୍ଵାଧୀନ ହୋଇଥିଲା ସେଥିପାଇଁ ଭାରତ ମାତା ଇଷ୍ଟ ଦେବୀ ବନପାଲି ଗାଁରେ ପୂଜା ପାଇଥାନ୍ତି